ଆମ ଗ୍ରାମାଞ୍ଚଳରେ କୃଷି ଶିଳ୍ପକୁ ସମର୍ଥନ କରିବା ପାଇଁ ଆଉ ପ୍ରୋତ୍ସାହିତ କରିବା ପାଇଁ ବହୁତ କିଛି ଅନୁଷ୍ଠାନ ରହିଛି ତଥାବି କୃଷି ଯେଉଁ ଗୁଡ଼ା ଷ୍ଟୋରରୁ ଯନ୍ତ୍ରପାତି କହିଲେ ଆମ ଘର ରହିଛି କ'ଣ ଟ୍ରାକ୍ଟର ଅଛି ଟ୍ରାକ୍ଟର ରହିଛି ଗ୍ରାମାଞ୍ଚଳରେ ବହୁତ ଟ୍ରାକ୍ଟର ରହିଛି ଆଉ ଷ୍ଟୋର କହିଲେ କୃଷି ଜନହିତକାରୀ ଧାନ କଟା ଯନ୍ତ୍ର ଧାନ ଅମଳ ଯନ୍ତ୍ର ଏହିସବୁ ବିକ୍ରିବଟା ପାଇଁ ଆମ ଷ୍ଟୋର ରହିଛି ଆଉ ପଶୁସମ୍ପଦ ଯୋଗାଣ ପାଇଁ ଯେଉଁ ଦାନା ରହିଛି କୃଷକ ବିକ୍ରି କରିବା ପାଇଁ ବଜାର ରହିଛି କିନ୍ତୁ ଗୋଟିଏ ଜିନିଷ ଆମର ରହିଛି କ'ଣ ଅଭାବ ରହିଛି କୋଲ୍ଡ ଷ୍ଟୋରର ଅଭାବ ରହିଛି